ଷୋହଳ ଜାନୁୟାରୀ ଉଣେଇଶହ ସତାନବେ ପାଞ୍ଚ ନଭେମ୍ବର ଦୁଇ ହଜାର ଏକ ଆଠ ଅଗଷ୍ଟ ଦୁଇ ହଜାର ସାତ କୋଡ଼ିଏ ଜୁନ ଦୁଇ ହଜାର ଏଗାର ସତେଇଶ ମେ' ଦୁଇ ହଜାର କୋଡ଼ିଏ